ଆମ ଦେଶ ଓଡ଼ିଶା ସେଥିର୍ଲାଗି ଆମେ ଓଡ଼ିଆ ଭାଷା ଛୋଟ୍ ଦିନୁ ବି ଆମେ ଓଡ଼ିଆ ଭାଷାରେ ପଢ଼ୁଛୁ ଆଉ ଇଟା କରୁଛୁ ଆଉ ଆମେ ଇଂଲିଶ୍ ହିନ୍ଦୀ ଜାଣା ପଢ଼୍ଲେ ବି ଆମେ ବେଶିକିରି ଶିଖିନିପାରୁ କି କହିନିପାରୁ ଆଉ ଆମ ଭବିଷ୍ୟତ୍ ଓଡ଼ିଶା ଓଡ଼ିଆ ହିଁ ଆମ ଭବିଷ୍ୟତ୍ ଆଉ ଆମର୍ ପିଲା ଛୁଆମାନ୍କୁ ବି ଆମେ ଯଦି ଇଂଲିଶ୍ରେ କି ହିନ୍ଦୀରେ ପଢ଼ାଲେ ବି ଆମର୍ ପିଲାଛୁଆମାନେ ବି ଇଂଲିଶ୍ ହିନ୍ଦୀରେ ବେଶିକରି କହିନିପାରନ୍ କାଁ କରି ଆମର୍ ଓଡ଼ିଶା ହିଁ ଆମର୍ ଓଡ଼ିଆ ଆମର୍ ଭାଷା ବୋଲିକରି ଆମର୍ ଛୁଆମାନେ ବି ଓଡ଼ିଆରେ ବେଶି ଶିଖିପାର୍ବେ ଆଉ ଜାଣିପାର୍ବେ ଆଉ ଓଡ଼ିଆ କଥା ବି ବେଶି କହିପାର୍ବେ ଆଉ ଆମେ ଛୁଆମାନ୍କୁ ଶିଖାସୁ ଯେ ଓଡ଼ିଆ ହିଁ ଆମ ଭାଷା ଆଉ ଓଡ଼ିଆ ହିଁ ଆମର୍ ଶିକ୍ଷା ସେଥିର୍ଲାଗି ଆମେ ଓଡ଼ିଆ ଯଦି କହେବ ବେଲେ ଉପର୍କେ ଶିକ୍ଷିତ୍ ହେଇପାର୍ବ ଆଉ ସବୁ କଥା ଜାଣିପାର୍ବ ଇଂଲିଶ୍ରେ କହେଲେ ଛୁଆମାନେ ବି ବୁଝିିନେପାରନ୍ ଆଉ ହିନ୍ଦୀରେ କହେଲେ ବି ବୁଝିନେପାରନ୍ ସେଥିର୍ଲାଗି ଆମର୍ ଛୁଆମାନେ ଓଡ଼ିଆ ଭାଷାରେ ବେଶି କହେସନ୍ ଆଉ ଓଡ଼ିଆ କଥା ବି ବେଶି ଶିଖ୍ସନ୍ ଛୋଟ୍ ବେଲୁ ଆମେ ଓଡ଼ିଆ ଆଉ ଛୁଆମାନ୍କୁ ବି ଶିକ୍ଷା ଦେଇଚୁଁ ଯେ ସେମାନେ ଓଡ଼ିଆ କଥା କହେସନ୍ ଆଉ ଓଡ଼ିଆ କଥା ବେଶି ବୁଝ୍ସନ୍